ହେଲୋ ଓମ୍ ଭେରାଇଟି ଷ୍ଟୋର ହଁ ହଁ ଫେସ୍ କ୍ରିମ୍ଟା ଆଣିଥିଲି ତୁମ ପାଖରୁ ଆଉ ସେ କ'ଣ ଏମିତି ପଡ଼ିଲା ଖରାପ ପଡ଼ିଲା ଆଉ ମୁଁ ପତଞ୍ଜଳୀର ବ୍ୟବହାର କରେ ଆଉ ସେଇଟା ତୁମ ପାଖରୁ ଆଣିଲି ଦେଖିଲା ବେଳକୁ ମୁହଁରେ ପୁରା ବ୍ରଣ ଫ୍ରଣ ପୁରା ଭର୍ତ୍ତି ହୋଇଗଲାଣି ଆଉ ଏମିତି ଦାଗ ଫାଗ ଯେମିତି ଦେଖାହେଉଛି ଇଏ ହେଉଛି କ'ଣ ଆଣିଲି ଦେଖିଲା ବେଳକୁ ଏମିତି ପଡ଼ିଲା ମୁଁ ଭଲ ଜିନିଷ ରଖୁନ ନା କ'ଣ ଆଉ ଆଉ ତୁମ ପାଖରୁ ଆଣିଲି ଆଉ ଦେଖିଲା ବେଳକୁ ଏମିତି ପଡ଼ିଲେ ହେବ କିି ଦେଖିଲା ବେଳକୁ ଭଲ ପଡ଼ିଲନି ଫେସ୍ କ୍ରିମ୍ଟା ଆଉ କ'ଣ କହୁଛ ଆଉ ତାକୁ ମୁଁ ନହେଲେ ନେଇକି ଫେରେଇ ଦେଇ ଆସିବି ଫେରେଇ ଦେବି ଆଉ କ'ଣ କରିବି ପଇସାଟା ଦେଇଛି ଏଣେ କ୍ରିମଟା ଭଲ ପଡ଼ିଲାନି ମୁହଁରେ ଦାଗ ଫାଗ ଏସବୁ ବ୍ରଣ ଫଣ ଭର୍ତ୍ତି ହୋଇଗଲାଣି କି ଡୁପ୍ଲିକେଟ୍ ଜିନିଷ ରଖୁଛ ପୁରା ଭର୍ତ୍ତି ପୁରା ମୁହଁ ସାରା ହୁଁ ମୁଁ ନେଇକି ଫେରେଇ ଦେଇକି ଆସିବି ଆଉ କ'ଣ ଇଏ କରିବି ହଉ ନା ଭଲ ପଡ଼ିଲାନି ମୁହଁରେ ଦାଗ ଧରିକା ହୋଇଗଲା ମୁଁ ତ ପତଞ୍ଜଳୀଟା ବ୍ୟବହାର କରେ ଦେଖିଲା ବେଳକୁ ତୁମ ଦୋକାନରୁ ଆଣିଲି ଆଉ ଦେଖିଲା ବେଳକୁ ଏମିତିଆ ଜିନିଷ ଭଲ ଜିନିଷ ରଖିବ ନା ଇଆଡ଼ୁ ସିଆଡ଼ୁ ଜିନିଷ ଗୁଡ଼ା ରଖିକିନା ଲୋକଙ୍କୁ ଠକିବା କଥା ଆଚ୍ଛା ଏଇଟା କ'ଣ କଥା ହଁ ଆଉ ନାଁ ନାଁ ଆଉ ଦ୍ୱିତୀୟ ଜିନିଷ ଆଣିବାର ନାହିଁ ସେ ଜିନିଷ ନେଇକି ଯେତେ ଶୀଘ୍ର ଫେରେଇବାର ଅଛି ହଁ ଫେରେଇକିନା ଇଏ ବେକାର ପଇସା ଏମିତି ସବୁ କାମ କରନ୍ତି ଇଏ କରନ୍ତି ଏମିତି ଜିନିଷ ଭଲ ଆଣିକି ଦୋକାନରେ ରଖିବ ନା ଆଉ ଦେଖିଲା ଇଆଡ଼ୁ ସିଆଡ଼ୁ ଜିନିଷଗୁଡ଼ା ଆଣିକି ରଖୁଛ ବେକାର ଜିନିଷ ଗୁଡ଼ାକ ସବୁ ନାଇଁ ନାଇଁ ମୁଁ ନେଇକିନା ଫେରେଇଦେଇ ଆସିବି ଆଉ କ'ଣ ହେବ ମୁହଁଟାଯାକ ପୁରା ଯେମିତି ଇଏ କରିଦେଲା ଭଲ ଜିନିଷ ରଖନ୍ତି ନା ଏମିତି ସବୁ ଜିନିଷ ହଁ ମୁଁ ନେଇକିନା ଫେରେଇଦେଇ ଆସିବି ହଁ ହଁ ହଁ ପଇସାଗୁଡ଼ା ଦେଇକି ବରବାଦ